ନୃତ୍ୟ କଲେ ଲୋକମାନଙ୍କର ରକ୍ତ ଚଳା ଚଳ ଠିକ୍ ରହେ ତାପରେ ଶରୀର ପୁରା ଫ୍ରି ରହେ ନହେଲେ ତାପରେ ମନ ଖୁସି ରହେ ନୃତ୍ୟ ଯଦି ନ କରିବେ ବୋଲେ କେମିତି କେମିତି ଅଫ୍ସେଟ୍ ମୁଡ଼ ବେଶି ଥାଏ ତାପରେ ଆଉ ମନପସନ୍ଦ ଝିଅ ଯଦି ଗୋଟେ ଡ୍ୟାନ୍ସ କରିବେ ତାହେଲେ ତ ପୁରା ଦିଲ୍ ପୁରା ଗାର୍ଡ଼େନ୍ ଗାର୍ଡ଼େନ୍ ହେଇଯାଉଛି ବହୁତ ଖୁସି ଲାଗେ ତାପରେ ନିଜ ନିଜର ବି ଡ୍ୟାନ୍ସ କରିବା ପାଇଁ ବହୁତ ଇଛା ହୁଏ ସେତେବେଳେ ଆମେ ନୃତ୍ୟ କରେ ନୃତ୍ୟ ପରେ ହେଲେ ବି ଆମର ରକ୍ତ ଚଳାଚଳ ଭଲ ରହେ ତାପରେ ଦେହ ଭଲ ରହେ ସୁସ୍ଥ ରହେ ଏକ୍ସର୍ସାଇଜ୍ ବି ହେଇଯାଉଛି ଆଉ ନୃତ୍ୟ ବି ହେଇଯାଉଛି ସମସ୍ତ ପ୍ରକାରର ଶରୀର ଯେତେ ହଲ୍ଚଲ୍ ହଲ୍ଚଲ୍ ହବ ସେତେ ତ ଭଲ ଥିବ ଆମ ଶରୀର ତାପରେ ଯେତେ ଯେତେ ବି ସାଙ୍ଗ ସାଥିମାନେ ଆମେ ଯାଉଛୁ ଗୋଟେ ମଜା ବଲେ ଆମର ଏପଟେ ମେଲୋଡ଼ି ହଉଛି ତ ମେଲୋଡ଼ି ବଲେ ବହୁତ ଖୁସି ଲାଗେ ଆମର